ମୋର ପ୍ରିୟ ଋତୁ ବସନ୍ତ ଋତୁ ଏହି ଋତୁରେ ଗଛପତ୍ର ସବୁ ସବୁଜ ବର୍ଣ୍ଣ ଦେଖାଯାଇଥାଏ ପକ୍ଷୀ ଗୁଡ଼ିକ କୁହୁକୁହୁ ଶବ୍ଦରେ କୋଇଲି ମାନେ ରାବ କରିଥାନ୍ତି ତାର ଶବ୍ଦ ଶୁଣି ମଧ୍ୟ ବହୁତ ଆନନ୍ଦିତ ଲାଗିଥାଏ ଏବଂ ଏଇ ଋତୁରେ ସେତେ ବର୍ଷା ହୁଏନି କି ସେତେ ଶୀତ ହୁଏନି କି ସେତେ ଖରା ବି ଅନୁଭବ କରି ହୁଏନି ତେଣୁ ମଳୟର ପବନ ବହିଥାଏ ତେଣୁକରି ଆମକୁ ଏହି ଋତୁରେ ମାନେ ଯିବା ଆସିବା ଯାତାୟାତ ଏବଂ ରହଣି ପାଇଁ ବହୁତ ଆରାମ ଲାଗିଥାଏ ତେଣୁ ଏହି ଋତୁଟିକୁ ମୁଁ ବହୁତ ପସନ୍ଦ କରେ